ମୋର ସ୍ଥାନୀୟ ଭାଷା ଓଡ଼ିଆ ମୁଁ ଓଡ଼ିଆରେ ପ୍ରାୟ ଚ୍ୟାନେଲ୍ ଦେଖେ ଓ ସିରିଏଲ୍ ବି ଦେଖେ ନ୍ୟୁଜ୍ ବି କେତେ ଦେଖେ ଫିଲ୍ମ ବି କେତେ ଦେଖେ ଓ ମୁଁ କାମ ସାରିକି ଆସିଲାରେ ରାତି ସାତଟା ଆଠଟା ହେଇଯାଏ ସାତଟା ଆଠଟା ଭିତରେ କେତେବଳେ ଫିଲ୍ମ ଦେଖିଦିଏ କେତେବେଳେ ସିରିଏଲ୍ ଦେଖିଦିଏ କେତେବେଳେ ନ୍ୟୁଜ୍ ଦେଖିଦିଏ ଏମିତି ହେଇ ହେଇ ଦଶଟା ବି ଥରେ ଥରେ ବାଜିଯାଏ ଓ ମୁଁ ପ୍ରାୟ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖେ ରିଲ୍ ଫିଲ୍ ଦେଖେ ଓ ଗେମିଂ ଚ୍ୟାନେଲ୍ ବି ଦେଖେ ପ୍ରାୟ ଗେମ୍ ଖେଳିବାକୁ ଇଚ୍ଛା ଲାଗେ ତ ଗେମିଂ ଚ୍ୟାନେଲ୍ ଦେଖିଦିଏ ତ ଫିଲ୍ମ ବି ଦେଖିଦିଏ ୟୁଟ୍ୟୁବ୍ରେ ଓ ଏଣ୍ଟରଟେନମେଣ୍ଟ ବି ଦେଖିଦିଏ ପ୍ରାୟ ସବୁ କ୍ରେଜି ଜିନିଷ ବି ଦେଖେ ପ୍ରାୟ ଦେଖି ଦେଖି ଓ ସାର୍ଥକ ଚ୍ୟାନେଲ୍ ବି ଫିଲ୍ମ ଦେଖେ ସିରିଏଲ୍ ଦେଖେ ଓ ଏଣ୍ଟରଟେନମେଣ୍ଟ ଜିନିଷ ଦେଖେ ଓ ସାରେଗାମାପାଧାନିଶା ବି ଦେଖେ କେତେରେ ତରଙ୍ଗ ଦେଖେ ତରଙ୍ଗରେ ବି ସେ ସିରିଏଲ୍ ଆସେ ଓ ନ୍ୟୁଜ୍ରେ ଓ ଓ ଟିଭି ଓଟିଭିରେ ବି ନ୍ୟୁଜ୍ ଆସେ ଓଟିଭି ବି ଥରେଥରେ କମେଡ଼ି ଭିଡ଼ିଓ ଆସେ କମେଡ଼ିଆ୍ କରନ୍ତି କେତେବେଳେ ସବୁ ପ୍ରାଙ୍କ୍ ବି କରନ୍ତି ଓ ଦେଖିବାକୁ ଭଲଲାଗେ ପ୍ରାୟେ ଓ ୟୁଟ୍ୟୁବ୍ ବି ଦେଖିବାକୁ ଭିଡ଼ିଓ ଦେଖିବାକୁ ଭଲ ଲାଗେ ଆଉ ମୋ ପସନ୍ଦଟା ଟିଭି ପସନ୍ଦ ତ ଅଧିକା କହିଆକୁ ଗଲେ ସାର୍ଥକ ଆଉ ତରଙ୍ଗ ଭଲଲାଗେ ଆଉ ୟୁଟ୍ୟୁବ୍ ଭିତରେ ତ ପ୍ରାୟ କମେଡ଼ିଆନ୍ ଭିଡ଼ିଓ ଭଲଲାଗେ ଆଉ ପ୍ରାର୍ଥନା ଚ୍ୟାନେଲ୍ ସତରେ ସକାଳୁ ସକାଳୁ ପ୍ରାର୍ଥନା ଲଗାଇଦିଏ କାହିଁକିନା ପ୍ରାର୍ଥନା ଲଗାଇଲେ ମାନେ ମାଇଣ୍ଡ ଫ୍ରେଶ୍ ରୁହେ ଆଉକିଛି ମାନେ ମନରେ ଶାନ୍ତି ବି ଲାଗେ କିଛି ଠାକୁରଙ୍କ କଥା ଶୁଣିକି ଆଉ ସାଧୁବାଣୀ ବି ପ୍ରାୟ ଶୁଣେ ଆଉ ଏମିତି ଦେଖିବାକୁ ଭଲ ଲାଗେ